କୋଡ଼ିଏ ସାତ ଉଣେଇଶି ଶହ ଅଶି ତିରିଶି ପାଞ୍ଚ ଉଣେଇଶି ଶହ ଅଠାନବେ ବାଇଶି ବାର ଦୁଇ ହଜାର ତିନି ପଚିଶି ଆଠ ଉଣେଇଶି ଶହ ଛୟାନବେ ଏକ ଏକ ଦୁଇ ହଜାର